ମୋର୍ ପୁଅ ପଢିକରି ଅଇଲା କି ତାହାକୁ ମୋର୍ ପୁଅ ପଢ଼ାସିଂ ହେଥିର୍ ଲାଗି ମୋର୍ ପୁଅ ସାଙ୍ଗେ ଆଉ ଦି ଚାର୍ଟା ଛୁଆ ପଡୋଶୀର ଯେନ୍ ଅଛନ୍ କାଇଁହେଲାଯେ ବେକାର୍ ବୁଲୁଥିବେ ସେ ତାକୁ ବି ଡାକିକରି ମୁଁଇଁ ଘରେ ଟିଉସନ୍ କରାସିଂ ସନ୍ଧ୍ୟା ଟାଇମ୍କେ ମୋର୍ କାମ ଗୁଥା ଛାଡ଼ି ସବୁ ଖାଇ ସାଇଲା ପରେ ଛାତ୍ର ପାନସଁଟା ଡାକି କରି ଆରାମ୍ସେ ଦେଢ଼ଘଣ୍ଟା ପଢ଼ାସିଂ ସେତାକୁ ଯେହେତୁ ଇଟିକରୁ ଟିକେ ପଢିଛ ଶିଖିଛ ସେଟାକୁ ଛୁଆମାନଙ୍କୁ ପଢ଼ାବାର୍ଟା ହିଁ ଟିକେ ଶିକ୍ଷା ବାଣ୍ଟଛି ଇଥିର୍ ଭଲ ହେ ସେଥିର୍ ଲାଗି ଛୁଆମାନଙ୍କୁ ମୁଁ କହିସିଂ ଦୁଇଚାର୍ଟା ଛୁଆ ଯାହାଭି ଯଦି ଅଛନ୍ ଆଖ ପାଖ ତୋର ସାଙ୍ଗମାନେ ସବୁ ଡାକି ଆଣ୍ ବ ଦିଘଣ୍ଟା କି ଘଣ୍ଟେ ହଉ କିମ୍ବା ଦେଢ଼ଘଣ୍ଟା ଆରାମସେ ପଢ଼ିବେ ସନ୍ଧ୍ୟାଟାଇମ୍କେ ଯିବେ ଯେନଟା ବୁଲୁଥିବେ ଦୁଇଅକ୍ଷର ଶିଖବା ତା କାହୁଁ ହେଲା ସେଥିର୍ ଲାଗି ଚାର୍ ପାଞ୍ଚଟା ଛୁଆ ଇହାଦେ ହଉଛନ ପଛେ ଦଶବାର୍ଟା ଆରାମସେ ଟିଉସନ୍ ପଢାମାଁ ଆଉ ତାହାକୁ ଯେନ୍ତା ବୁଲଉଛନ୍ ଖେଲୁଛନ୍ ଯହିଁଦେ ପଲଉଛନ୍ ସେଥିନାଇଁ ଯାଇକରି ଘରେ ରହିକରି ଆରାମ ସେ ଦେଢ଼ଘଣ୍ଟା କିମ୍ବା ଘଣ୍ଟେ ହଉ ସେଟାକୁ ଟିଉସନ୍ କରାଶି ମୁଇଁ ମୋର୍ ପୁଅ କେ କହିସିଂ ଯେନ୍ କାର ବୁଲୁଛି ଯେନ୍ଟା ଆସି ଚାର୍ ପାଞ୍ଚଟା ଛୁଆ ସାଙ୍ଗରେ ନେଇକରି ଆ ଆଉ ଘରେ ଆରାମସେ ପଢ୍